ଭାରତର ସବୁଠାରୁ ଲୋକପ୍ରିୟ ଖେଳ ହେଉଛି ହକି କ୍ରିକେଟ୍ ବେଡ଼୍ମିଣ୍ଟନ୍ ଓ ଦେଶର ପ୍ରସିଦ୍ଧ ଖେଳାଳିଗୁଡ଼ିକ ହେଉଛନ୍ତି ବିରାଟ କୋହଲି ସଚିନ୍ ତେନ୍ଦୁଲ୍କର୍ ରାହୁଲ୍ ଦ୍ରାବିଡ୍ ମହେନ୍ଦ୍ର ସିଂ ଧୋନୀ ଯୁବରାଜ ସିଂ ଜସପ୍ରୀତ୍ ବୁମ୍ରା କେ ଏଲ୍ ରାହୁଲ୍ ଏମାନେ ସମସ୍ତେ ଭାରତର ଖେଳାଳି ସାନୀଆ ମିର୍ଜା ବେଡ଼୍ମିଣ୍ଟନ୍ ଖେଳାଳି ସମସ୍ତେ ଭାରତର ଜଣେ ଜଣେ ନାମି ଦାମୀ ଖେଳାଳି ଅଟନ୍ତି ସେମାନଙ୍କର ବହୁତ ଆଦର୍ଶ ଥିବାରୁ ଲୋକେ ତାଙ୍କୁ ନିଜ ଆଇଡ଼ିଏଲ୍ ଭାବରେ ଗ୍ରହଣ କରନ୍ତି ଭାରତର ସବୁଠାରୁ ଆଉ ଗୋଟେ ଲୋକପ୍ରିୟ ଖେଳାଳି ଖେଳ ହେଉଛି କବାଡ଼ି ଖୋଖୋ ଏସବୁ ଖେଳ ହେଉଛିି ଭାରତର ବହୁତ ଲୋକପ୍ରିୟ ଖେଳ ବେଡ଼୍ମିଣ୍ଟନ୍ ଗାଁ ଗାଁରେ ପରିଚିତ କ୍ରିକେଟ୍ ଗାଁ ଗାଁରେ ପରିଚିତ ସବୁ ଖେଳରେ ଭାରତର ଯୁବଶକ୍ତି ବହୁତ ଆଗ୍ରହୀ ଏବଂ ଇଚ୍ଛୁକ ପ୍ରସିଦ୍ଧ ଖେଳାଳି ସଚିନ ତେନ୍ଦୁଲକର କ୍ରିକେଟ୍ ଜଗତର ଭଗବାନ ଅଟନ୍ତି ସେ ତାଙ୍କୁ ସମସ୍ତେ ନିଜର ଆଦର୍ଶ ରୂପରେ ମାନନ୍ତି